ଆପଣ ଭାରତର ପାଞ୍ଚଟି ରାଜ୍ୟର ନାମ କହିପାରିବେ କି ହଁ ମୁଁ ଭାରତର ପାଞ୍ଚଟି ରାଜ୍ୟର ନାମ କହିପାରିବି ସେଗୁଡ଼ିକ ହେଲା ପ୍ରଥମରେ ଓଡ଼ିଶା ଦ୍ଵିତୀୟରେ ଛତିଶଗଡ଼ ତୃତୀୟରେ ଅରୁଣାଚଳପ୍ରଦେଶ ଆନ୍ଧ୍ରପ୍ରଦେଶ ଚତୁର୍ଥରେ ମଣିପୁର ପଞ୍ଚମରେ ମହାରାଷ୍ଟ୍ର